ମୋତେ ପ୍ରତି ମାସରେ ଯାତ୍ରା କରିବାକୁ ବହୁତ ପସନ୍ଦ ତ ମୁଁ ବହୁତ ଜାଗାକୁ ଯାତ୍ରା କରିଥାଏ ବହୁତ ଜାଗା ବୁଲିଲେ ମୋତେ ବହୁତ ଶାନ୍ତି ଲାଗିଥାଏ ତ ମୁଁ ସବୁବେଳେ ପ୍ରତି ସପ୍ତାହରେ ମୁଁ ମୋ ବାଇକ୍ କାଢ଼ି ବିଭିନ୍ନ ଜାଗା ସ୍ଥଳୀକୁ ସ୍ଥଳୀକୁ ଯାଇଥାଏ ବୁଲିକିରି ଆସିଥାଏ ସାଙ୍ଗସାଥି ମଧ୍ୟଙ୍କ ସହିତ ଯାଇଥାଏ ବିଭିନ୍ନ ଭାଇମାନଙ୍କର ସହିତ ପରିବାର ସହିତ କେତେବେଳେ କୋଉ ଜାଗାକୁ କେମିତି ଯାଇଥାଏ ତ ସେଥିମଧ୍ୟରୁ ମୋତେ ସମୁଦ୍ର ପର୍ବତ ଆଉ ମନ୍ଦିର ଯିବା ମୋତେ ବହୁତ ପସନ୍ଦ ପରିବାରଙ୍କ ସହିତ ଅଧିକାଂଶ ସମ୍ପର୍କୀୟ ସ୍ଥାନମାନଙ୍କୁ ମଧ୍ୟ ଯାଇଥାଏ କିନ୍ତୁ ସମୁଦ୍ର ଆଉ ପର୍ବତ ମନ୍ଦିର ଜାଗା ଯିବାକୁ ମୋତେ ବହୁତ ପସନ୍ଦ ସେଥିିମଧ୍ୟରୁ ସମୁଦ୍ର ଆମ ନିକଟସ୍ଥ ଗୋପାଳପରୁ ସମୁଦ୍ର ଯେତେବେଳେ ମଧ୍ୟ ମୁଁ ବରହମପୁର ଯାଏ ସମୁଦ୍ର ଆଡ଼େ ଯାଇକିରି ବୁଲିକି ମୁଁ ଆସେ ବହୁତ ଭଲ ଜାଗାଟି ଗୋପାଳପୁର ବିଚ୍ ସେଠି ବୁଲିଲେ ବହୁତ ସନ୍ତୁଷ୍ଟି ଲାଗିଥାଏ ତ ବରହମପୁରଠୁ ସେଇଟା କୋଡ଼ିଏ କିଲୋମିଟର ଡିଷ୍ଟାନ୍ସରେେ ଅବସ୍ଥିତ ଏଇ ଜାଗାଟି ବହୁତ ମାନେ ଉନ୍ନତଶୀଳ ହୋଇଗଲାଣି ପୂର୍ବରୁ ସେହା ବହୁତ ଖରାପ ଦେଖାାଯାଉଥିଲା ଗନ୍ଧିଆ ହୋଇକି ରହୁଥିଲା ଖରାପ ଦେଖାଯାଉଥିଲା ଏବେ ଗୋପାଳପୁରରୁ ବହୁତ ସୁନ୍ଦର ଦେଖାଯାଉଛିି ସନ୍ଧ୍ୟା ସମୟରେ ତାର ସୁନ୍ଦରତା ଆହୁରି ମଧ୍ୟ ବୃଦ୍ଧି ପାଉଛି ସନ୍ଧ୍ୟା ଛଅରୁ ନଅ ମଧ୍ୟରେ ଗୋପାଳପରୁ ସମୁଦ୍ର କୂଳେ ବସିଲେ ବହୁତ ଭଲ ଲାଗେ ଆଉ ମନ୍ଦିର ଦେଖିବାକୁ ଗଲେ ମୋତେ ପୁରୀ ଜଗନ୍ନାଥ ମନ୍ଦିର ବହୁତ ପ୍ରିୟ ସେଠାକୁ ମୁଁ ବେଳେବେଳେ ଯାଇଥାଏ ମଧ୍ୟ ବୁଲିବାକୁ ଆଉ ଆଉ ଆମେ ପର୍ବତ କହିବାକୁ ବୋଲେ ପର୍ବତ ଉପରକୁ ଯାଇ ବସିଲେ ଯେତେବେଳେ ସୂର୍ଯ୍ୟ ଅସ୍ତ ହୋଇଥାଏ ଦେଖିବାକୁ ବହୁତ ସୁନ୍ଦର ଲାଗେ ଆଉ ବହୁତ ଶାନ୍ତି ମଧ୍ୟ ଲାଗେ ସେଠାରେ ବସିଲେ